ଚିତ୍ର ଅଙ୍କନ କରି ମୁଁ କଲର ଦେବା ସମୟରେ ମତେ ବିଭିନ୍ନ ପ୍ରକାରର ସାମଗ୍ରୀ ଦରକାର ପଡ଼ିଥାଏ ବ୍ରସ୍ ଛୁରୀ ସେ ସେଗୁଡ଼ିକ ମୁଁ ବ୍ୟବହାର କରି କଲର ଦିଏ ବା ଛୁରୀ ଦ୍ୱାରା ତାକୁ କାଟି ସାହାଯ୍ୟ କରେ ସେଥି ମଧ୍ୟରୁ ମୋର କଲରଟି ଟିକେ ଅଧିକ ଦାମ ପଡ଼ିଥାଏ ଯେହେତୁ ଚାରି ପାଞ୍ଚ ପ୍ରକାର କଲର ଆଣିବାକୁ ପଡ଼େ ମୁଁ ସେଥିପାଇଁ ସେଟା ଟିକେ କଷ୍ଟଲି ହୋଇଥାଏ ଆଉ